ଯେମିତିକି ଦେଖନ୍ତୁ ଆପଣ ଆମ ପଶୁ ଗାଈର ଆମ ଗାଈର ଯଦି କିଛି ଦେହ ଖରାପ ଥିବ ବୋଲି କିଛି ମାନେ ଭଲ ଥିଲେ ଆମେ ଜାଣିପାରିବୁ ଯେ ସିଏ ଭଲ ଖାଉ ଥିବ ଭଲ ଚାଲୁଥିବ ଭଲରେ ଭଲରେ ଥିବ ହେଲେ ଆମେ ଜାଣିପାରିବୁ ସେ ଭଲ ଅଛି ବୋଲି ଆଉ ଯଦି ସିଏ ଭଲରେ ଖାଉ ନଥିବ ତା'ପରେ ଚାଲୁ ନଥିବ ଶୋଉ ଥିବ ଖାଲି ଏମିତି ଥିଲେ ଆମେ ଜାଣିପାରିବୁ ଯେ ସିଏ ତାର ଦେହ ଖରାପ ଅଛି ତ ଆମେ ସେଥିରେ ତାକୁ ଚିକିତ୍ସାଙ୍କ ପାଖକୁ ନେଇଯିବୁ ଡାକ୍ତର ପାଖକୁ ତାଙ୍କେ ଦେଖିକିନା ଠିକ୍ କରିଦେବେ ତାକୁ ଆଉ ଆମେ ପଶୁ ଆମ ଗାଈକୁ ବହୁତ ଭଲ ପାଉଛି ତ ସିଏ ଭଲ ବି ଅଛି ମଧ୍ୟ ଆମ କଥା ଶୁଣୁଛୁ ସବୁବେଳେ ଆଉ ସିଏ ବହୁତ ଭଲ ଗାଈଟିଏ ସି ତାର ଲକ୍ଷଣ ବି ଭଲ ଅଛି ମୁଁ ପରାମର୍ଶ ଦଉଛି କି ସିଏ ଭଲରେ ବଢ଼ୁ ଇଏ କରୁଥିବ ବଢ଼ୁଥିବ ଚାଲୁଥିବ